ହ୍ୟାଲୋ ନମସ୍କାର ମ୍ୟାମ୍ ହଁ ଆପଣ ଆପଣ ଷ୍ଟେଟ୍ ବ୍ୟାଙ୍କରୁ କହୁଛନ୍ତି ହଁ ୟା ମ୍ୟାମ୍ କାଲି ମୁଁ ଯାଇଥିଲି ଆପଣଙ୍କ ବ୍ୟାଙ୍କକୁ ମୋର ପଇସା ଉଠାଇବାର ଥିଲା କିନ୍ତୁ ମାନେ ମୋ ଦେହ ଭଲ ନଥିଲା ପଇସା ଉଠାଇବାକୁ ଯାଇଥିଲି କିନ୍ତୁ ଆପଣଙ୍କର କର୍ମଚାରୀ ମାନେ ମୋତେ କୌଣସି ପ୍ରକାର ସାହାଯ୍ୟ କଲେ ନାହିଁ ମୁଁ ଯେତେ ଅନୁରୋଧ ହେଲି କି ଆଉ ମୋର ଟିକେ ପଇସା ଉଠାଇ ଦିଅନ୍ତୁ କିନ୍ତୁ ବହୁତ ସମୟ ରଖାଇଲେ କିନ୍ତୁ କିଛି ବି କାମ କଲେନି ଖାଲି ପ୍ରିଣ୍ଟ କରିଲେ ସେମିତି କ'ଣ ମାନେ କାହିଁକି କରୁଛନ୍ତି ମାନେ ଗ୍ରାହକଙ୍କ ସହ ଆଜ୍ଞା କଲେ ନାହିଁ ପୁଣି ମୋ ବହୁତ ସମୟ ମାନେ ହଁ ଏଗାରଟା ପାଖରୁ ଯାଇ ମୁଁ ନିହାତି ତିନିଟା ପର୍ଯ୍ୟନ୍ତ ବସିଛି ପୂରା ତିନିଟାରେ ହିଁ ବାହାରିଲି ଖାଲି ପ୍ରିଣ୍ଟ ଟିକେ ମୋତେ କରାଗଲା ପଇସା ଉଠାଇ ଦିଆଗଲା ନାହିଁ ସେମିତି ଏମିତି ଯଦି ହବ ତା'ହେଲେ ମୋର ଦେହ ଭଲ ନାହିଁ ମୁଁ ଯଦି ପଇସା ଆଣିଥାନ୍ତି ହଁ ମେଡ଼ିକାଲ ଯାଇଥାନ୍ତି କେଉଁ ଡାକ୍ତରଙ୍କ ପରାମର୍ଶ ମାନେ ଔଷଧ ତ ଖାଇପାରିଥାନ୍ତି ନା ନାହିଁ କିନ୍ତୁ ସେତିକି ଆପଣଙ୍କ କର୍ମଚାରୀ ମାନେ ସାହାଯ୍ୟ କଲେ ନାହିଁ ସେମିତି ମୁଁ ନ ଗଲେ ପଇସା ଉଠାଇ ହବ

ଆଜ୍ଞା ଅଛନ୍ତି ଆଜ୍ଞା ନାହିଁ ଆଜ୍ଞା ସେ ଅଛନ୍ତି ମୋ ନାଁ ସୟଂଶ୍ରି ପାତ୍ର

ଆଜ୍ଞା ମୁଁ ପଠାଇବି ଉମେଶ ଚନ୍ଦ୍ର ସାହୁଙ୍କ ସହ ଉମେଶ ଚନ୍ଦ୍ର ପାତ୍ରଙ୍କ ପାଇଁ ଆଜ୍ଞା ଆଜ୍ଞା ନାହିଁ ମୁଁ ଜାଣିଛି ଚାରିଟା ବେଳେ ବ୍ୟାଙ୍କ ବନ୍ଦ ହବ ଯେ କିନ୍ତୁ ସେମିତି ଆପଣ ଯେହେତୁ ମାନେ ଲୋକମାନଙ୍କ ସେବା ପାଇଁ ରହିଚନ୍ତି ତ ଆପଣ ଏମିତି କରିବାର ନଥିଲା ନା ଆପଣ କର୍ମଚାରୀ ମାନେ ଏମିତି କରିବାର ନଥିଲା ଆଜ୍ଞା ଠିକ୍ ଅଛି ଆଜ୍ଞା ଠିକ୍ ଅଛି ରହୁଛି ତା'ହେଲେ ଆଜ୍ଞା ଆଜ୍ଞା